କିଏ ସାର୍ ହଁ କୁହନ୍ତୁ ସାର୍ ହଁ ସାର୍ ଅଛି ହଁ ଫ୍ରି ଅଛି ଆଜ୍ଞା ଆପଣ କୋଉଠୁ କି

ହୁଁ ଏବେ ଏବେ ଆପଣ କୋଉଠି ଅଛନ୍ତି ଅହଃ ମୈଇଦଲପୁରୁ ବସଷ୍ଟାଣ୍ଡ୍ ଯୋଉ ବାବୁଲି ଦା ଅଟୋବାଲା ଅଛି ଯିଏ ଅଛନ୍ତି ନା ସାର୍ ହଁ ମୁଁ ମୁଁ ହାଇସ୍କୁଲ୍ ପାଖେରେ ଅଛି ସାର୍ କୋଉଠି ଯିବେ ହୁଁ କେତେ ଜଣ ସାର୍ ହୁଁ ହୁଁ ଲେଡ଼ିସ୍ ଅଛନ୍ତି ହୁଁ ମୋର ଫୋର୍ ସିଟ୍ର ଅଛି ସାର୍ ପାଞ୍ଚ ଜଣ ପାଇଁ ଆଡଜଷ୍ଟ୍ମେଣ୍ଟ୍ ହୋଇକରି ଗଲେ ହେବ ସାର୍ କୋଉଠି ପାପଡ଼ାହାଣ୍ଡି ଯିବେ କି ହଁ ଠିକ୍ ଅଛି ସାର୍ ଆଉ କେତେବେଳେ ବାହାରିବେ କି ଏବେ ମାନେ ତ ଏଗାରଟା ହୋଇଛି ଘଣ୍ଟେ ସୁଦ୍ଧା ବାହାରି ହେବ ସାର୍ ହଁ ସାର୍ ଅ ହଁ ଠିକ୍ ଅଛି ସାର୍ ଆସିବି ସାର୍ ମାନେ ଆପଣ ତ ଦେଖ ମୁଁ କହୁଛି ଚାରି ଜଣ ଆପଣ କହୁଛନ୍ତି ପାଞ୍ଚଜଣ ବଟ୍ ପାଞ୍ଚ ଜଣ ହିସାବରେ ମୁଁ ସେଠି ନେଉଛି ପନ୍ଦରଶ ଟଙ୍କା ସାର୍ ହଁ ଚାରି ଜଣ ଗଲେ ସେ ପନ୍ଦରଶହ ଟଙ୍କା ଭିତରେ ହୋଇଯିବ ସାର୍ ଦେଖୁଛନ୍ତି ପୁରା ଏଠି ଫୁଲରେଟ୍ ଯୋଉ ପ୍ରକାରେ ଇନ୍କ୍ରିଜ୍ ହେଉଛି ନାଇଁ ସେମତି ନାଇଁ ସାର୍ ସିଏ ସେଲ୍ବି ଦେଖିବାର ଅଛି ନା ଆମର ନିଜର ବି ତ ଭଡ଼ା ଦେବାର ଅଛି ଭଡ଼ା ନ ପୋଷେଇଲେ କିଏ ଯିବେ କି ସାର୍ ହୁଁ ହୁଁ ଠିକ୍ ଅଛି ସାର୍ ଚଉଦଶହ ଗୋଟେ ଦେଇ ଦିଅନ୍ତୁ ନାଇଁ ସେମିତି କିଛି ନାଇଁ କମ୍ ବଡ଼ ସେମିତି କିଛି ନାଇଁ ଆମେ ବି ତ ଗୋଟେ ପେଟ ପୋଷିବାର ଅଛି ନା ସାର୍ ଆପଣ ଖାଲି ଆପଣଙ୍କ ରେଟ୍ କହିଦେଲେ ହେବ କି ଆପଣ କେତେ କହୁଛନ୍ତି କି ହଁ ଠିକ୍ ଅଛି ସାର୍ ତେରଶହରେ ମୁଁ ଆସିବି ସାର୍

ହଉ ଆପଣ ଘଣ୍ଟେ ଭିତରେ ମୈଦଲପୁରରେ ହଉ ଠିକ୍ ଅଛି ସାର୍ ରହିଲି ହଁ ସାର୍